ମାଛ ଗୋଟିଏ କାଠି ଆଣି ତା'ର ସୂତା ଦ୍ୱାରା ଏହା ନାଠି ପକେଇ ମାଛ ଧରାଯାଇଥାଏ ଏବଂ ଏବଂ ଓ ଜାଲ ଦ୍ୱାରା ବେତ ଜାଲ ଦ୍ୱାରା ହିଁ ମାଛ ମାଛକୁ ଧରାଯାଇଥାଏ ଏହା ଏହା ବର୍ଷାଦିନେ ଏହା ବର୍ଷାଦିନେ ପୋଖରୀରେ ପାଣି ପାଣି ବିଶୁଦ୍ଧ ହୋଇଥାଏ ଏହା ବିଶୁଦ୍ଧ ହୋଇଥାଏ ଏହା ମଧ୍ୟ ମାଛମାନେ ମରିଯାଇଥାନ୍ତି ମାଛମାନେ ମରିଯାଆନ୍ତି କି କିନ୍ତୁ ବିଭିନ୍ନ ଲୋକମାନେ ଆସି ଏହାଦ୍ୱାରା ମଳତ୍ୟାଗ କରି ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ ଏହା ଜଳରେ ପ୍ରବଳ ପଙ୍କ ଗୋଳିଆ ପାଣି ମଧ୍ୟ ହୋଇଥାଏ ଏହାଦ୍ୱାରା ବିଭିନ୍ନ ଲୋକମାନଙ୍କୁ ମଧ୍ୟ ରୋଗ ହୋଇଥାଏ ମାଛ ଆଣି ବିଭିନ୍ନ ରୋଗ ହୋଇଥାଏ ଏହା ବିଭିନ୍ନ ରୋଗ ବିଭିନ୍ନ ରୋଗ ହୋଇଥାଏ ଏହା ଦ୍ଵାରା ଲୋକମାନେ ହିଁ ମଧ୍ୟ ରୋଗ ହୋଇଥାଏ ମାଛ ଧରିଲେ ମାଛ ମଧ୍ୟ ମରିଯାଇଥାନ୍ତି ଏହା ଜଳ ବାଷ୍ପିତ ହୋଇ ପଡ଼ିଲେ ପ୍ରଦୂଷଣ ହୋଇ ବିଭିନ୍ନ ଲୋକ ପ୍ରଦୂଷଣ ହୋଇ ସେଡ଼ା ମାଛ ମଧ୍ୟ ମରିଯାଇଥାନ୍ତି